ହଁ ଗୋଟିଏ ସମୟ ବିଷୟରେ କହୁଛି ଏମିତି ଗୋଟିଏ ସମୟ ଥିଲା ଯାହା ମୁଁ କରିବାପାଇଁ ବାଧ୍ୟ ହୋଇଥିଲି ଏମିତି ଘରର ପରିସ୍ଥିତି ଖରାପ ଥିଲା ଘରେ ପଇସା ଦରକାର ଥିଲା ସେଥିପାଇଁ ମୁଁ ଆଉ ମୋର ସାଙ୍ଗ ଆମେ ଦୁଇଜଣ ବିଡ଼ି ଫ୍ୟାକ୍ଟ୍ରିକି ଯାଇଥିଲୁ କାମ କରିବାପାଇଁ ସେଠାରେ ସେଠାରେ ଦୁଇଜଣଯାକ କାମ ଦୁଇଜଣଯାକ କାମ କରୁଥିଲୁ ସେଇଠି ସେମାନେ ଦେଉଥିଲେ ସେମାନେ ବିଡ଼ି ଯେ ଯେତିକି ମାନେ ବାନ୍ଧିବ ସେ ସେଇ ଅନୁସାରେ ପଇସା ଦେଉଥିଲେ ଅଧିକ ପଇସା ହେବାପାଇଁ ବିଡ଼ି ଅଁ ମୁଁ ବିଡ଼ି ଦିନକୁ ପନ୍ଦରଶହ ଖଣ୍ଡେ ବାନ୍ଧିଦିଏ ସାଙ୍ଗ ସବୁବେଳେ ଚାହେଁ ଯେ କେମିତି ସେ ଚ୍ୟାଲେଞ୍ଜିଙ୍ଗରେ କରିବାପାଇଁ ସେ ଅଧିକା କେମିତି କରିବାପାଇଁ କିନ୍ତୁ ସେ ଅଧିକା ବିଡ଼ି ବାନ୍ଧିପାରେନାହିଁ ସେ ହଜାର ଏଗାରଶହ ଏମିତି ବିଡ଼ି ବାନ୍ଧେ ଏମିତି ଚ୍ୟାଲେଞ୍ଜରେ ଆମେ ସେଇଠି ତିନିମାସେ ରହିଥିଲୁ ତିନିମାସ ସାରା ସେ ସବୁବେଳେ ଚାହିଁବ ଯେ କେମିତି ମୁଁ ଅଧିକା ମୋ ଠାରୁ ସିଏ କେମିତି ଅଧିକା ବିଡ଼ି ମାନେ କରୁ ଆମୁକୁ ଦୁଇଜଣଯାକ ଏକାଠି ଥିଲୁ ଯେତେବେଳେ ମାନେ ଆମର ଚ ଯେମିତିକି ଅଧିକା କରିବାପାଇଁ ଇଚ୍ଛା ହୁଏ ସେଥିପାଇଁ ଆମେ ଖାଲି ଖାଦ୍ୟ ଖାଇକି ମାନେ ବାରଟା ଟାଇମ ଆଉ ସକାଳ ଟାଇମ ରାତି ଟାଇମ ଖାଲି ଖାଦ୍ୟ ଟିକିଏ ଖାଇକି ରେଷ୍ଟ ନ ନେଇକି ଆମେ ବିଡ଼ି ତିଆରି କରୁଥିଲୁ ମୋ ମୋର ପ୍ରାୟ ବେଳେ ପନ୍ଦରଶହ ବିଡ଼ି ହେଇଯାଏ ତାର ସବୁବେଳେ ବାରଶହ ତେରଶହ ବିଡ଼ି ହେଇଯାଏ ସେଥିପାଇଁ ଦୁଇଜଣଯାକ ଭିତରେ ସିଏ ଟିକିଏ କହିବ ନା ତୁ କେମିତି ଶୀଘ୍ର ଶୀଘ୍ର କରିଦେଉଛୁ ଆଉ ସେଥିପାଇଁ ସିଏ ଯେଉଁ ମୁଁ ଅଧିକ କରିଦିଏ ସେଥିପାଇଁ ସେ ମାନେ ଚ ଚ୍ୟାଲେଞ୍ଜିଙ୍ଗରେ ଆଉ ଖାଏନି କିଛି ନାହିଁ ଖାଲି ଗୋଟେଥର ଖାଇକି ଆଉ ରେଷ୍ଟ ନେବନି କିଛି ନାହିଁ ରାତି ଗୋଟେ ଦୁଇଟା ପର୍ଯ୍ୟନ୍ତ ବିଡ଼ି ତିଆରି କରେ କିନ୍ତୁ ସିଏ କ'ଣ ହେଉଛି ନା ସେ ବିଡ଼ିଟା ଏତେ ଜୋରେ କରିପାରେନି ନା ସେଥିପାଇଁ ସିଏ ସବୁବେଳେ ତେରଶହ ଚଉଦଶହରେ ଏ ଯେଉଁ ବାରଶହ ତେରଶହ ଯାକେ ସେ ଅଧିକା ଉଠିଛି ଆଁ ମୋଠୁ ତ ଯୋ ମାନେ ଶୀଘ୍ର ଶୀଘ୍ର ବିଡ଼ି କରିଦିଏ ମୁଁ ଏଠୁ ସିଏ ଯେଉଁ ଅଧିକା କରୁଛି ଦେଖିକି ମୁଁ ଏଠୁ ଚ୍ୟାଲେଞ୍ଜରେ ସେ ବାରଶହ ତାରଯାଇଥିଲା ମୁଁ ଦିନେ ଅଠରଶହ ବିଡ଼ି ତିଆରି କରିଥିଲି ଏଇଠି ଆମର ଲାଷ୍ଟ ଯେତେବେଳେ ମାସର ପଇସା ଦେଲେ ତାର ହେଇଥିଲା ବାରହଜାର ଟଙ୍କା ମୋର ହେଇଥିଲା ସତରହଜାର ଟଙ୍କା ଆମେ ଏଠୁ ତାର ମାସରେ ସେମିତି ତାର ହେଇଥିଲା ତେରହଜାର ଟଙ୍କା ମୋର ହେଇଥିଲା ପନ୍ଦରହଜାର ଟଙ୍କା ଆମେ ଏମିତି ତିନିମାସରେ ଆଣିଲୁ ଘରକୁ ଆସିଥିଲୁ ସେଇଟା ଚ୍ୟାଲେଞ୍ଜରେ କରିଥିଲୁ ମାନେ ଯେମିତି ମୁଁ କେମିତି ତାଠୁ ଅଧିକା କରିବି ବୋଲି ସେଥିପାଇଁ ଚ୍ୟାଲେଞ୍ଜରେ ଅଧିକା ବିଡ଼ି ତିଆରି କରିଥିଲି ଅଧିକା ପଇସା ଇନକମ୍ ହେଇଥିଲା ମୋଠୁ ଟିକିଏ ସେ କମ୍ ରେ ରହେ